ମୁଁ ମୋ ସାଙ୍ଗ ଜନ୍ମଦିନରେ ଫୁଲ ତୋଡ଼ା ଗୋଟେ ବନେଇକି ମୁଁ ଦେଇଥିଲି ଯେହେତୁକି ଫୁଲତୋଡ଼ା ନିଜେ ଫାଷ୍ଟ୍ ମୁଁ ଫୁଲ ଆଣିକି ତା'ପରେ ତାକୁ ସୋ ଗଛ ପତ୍ର ସହିତ ତାକୁ ଡିକାଇନ୍ କଲି ତା'ପରେ ସେ ଫୁଲ ତୋଡ଼ାଟା ମୁଁ ମୋ ସାଙ୍ଗ ଜନ୍ମଦିନରେ ମୁଁ ଦେଇଥିଲି ତାଙ୍କେ ବହୁତ ଖୁସି ହେଲେ ଯେ ସାଙ୍ଗ କେମିତି ବନାଇଲୁ ନାଇଁ ମୁଁ କହିଲି ମୋ ଘରେ ତ ଜାଣିଛୁ ଫୁଲ ଅଛି ମୁଁ କ'ଣ ବନେଇ ପାରିବିନି ଜିନିଷଟା ମୋ ସାଙ୍ଗ ପରା ତୁ ସେମିତି ହୋଇକି ତା'ପରେ ସାଙ୍ଗ ବହୁତ ଖୁସି ହେଲେ